ହାଲୋ ରିତା ଟେଲରିଂ କହୁଛନ୍ତି ସେଣ୍ଟର ହଁ ମୋ ଭଉଣୀର ବାହାଘର ଅଛି ତ ମୁଁ କିଛି ତାର ବ୍ଲାଉଜ ଆଉ ଲେହେଙ୍ଗା ସିଲେଇ କରିବାର ଅଛି ଆପଣ ସର୍ଟ୍ ଟାଇମ ପିରିଅଡ଼ରେ ଦେଇ ପାରିବେ ସେମିତି ସମୟ ସମୟ ତଥାପି ଛଅ ରୁ ଆଠ ଦିନ ଭିତରେ ମୋର ସାରିକି ଦେବାର ଅଛି ତଥାପି ପାଞ୍ଚଟା ଖଣ୍ଡେ ବ୍ଲାଉଜ୍ ଅଛି ଆଉ ଗୋଟେ ଲେହେଙ୍ଗା ଅଛି ତାକୁ ଆମକୁ ଫିଟିଂ ମାରିବାକୁ ପଡ଼ିବ ଆଚ୍ଛା ଧନ୍ୟବାଦ ଆପଣ କହିବେ କି ବ୍ଲାଉଜ୍ ପ୍ରତି ବ୍ଲାଉଜ୍ର କ'ଣ ନେଉଛନ୍ତି ଏବଂ ଲେହେଙ୍ଗା ପାଇଁ ସିଲେଇ ପାଇଁ କଣ ମଜୁରୀ ନେଉଛନ୍ତି

ହଁ ଠିକ୍ ଅଛି ଆପଣଙ୍କ ଆପଣଙ୍କ ସିଲେଇ ଭଲ ହେବା ଦରକାର ଆପଣଙ୍କ ସିଲେଇ ଭଲ ଯେହେତୁ ଆମର ଜଣେ ପଡ଼ିଶା ଘର ସିଏ ସିଲେଇ ଥିଲେ ସେ ତାଙ୍କଠୁ ମୁଁ ନମ୍ବର ପାଇଲି ଜାଣିବାକୁ ପାଇଲି ଆପଣ ଭଲ କରୁଛନ୍ତି ତ ସେଥିପାଇଁ ମୁଁ ଆପଣଙ୍କୁ ନାଇଁ ଠିକ୍ ଅଛି କିଛି ଅସୁବିଧା ନାହିଁ ମୋର ସେହି ସୀମିତ ସମୟ ଭିତରେ ମୁଁ ପାଇଯିବା ଦରକାର ଆଉ ଯେହେତୁ ସେ ତା ଶାଶୂ ଘରକୁ ନେଇକି ଯାଉଛି ତ ବହୁତ ଜଲଦି ଭିତରେ ଅଛି ତ ସେଥିପାଇଁ କି ମୋର ପଚାରି ଦେଲି କି ଭଲ ସିଲେଇ କରୁଛନ୍ତି କି ନାହିଁ ସେ ଯାହା ହେଉ ଆପଣ ଭଲ ସିଲେଇ ଦେଉଛନ୍ତି ସେଥିପାଇଁ ଆମେ ବି ଖୁସି ନାଇଁ ଭୟେଲ ଅସ୍ତ୍ର ଦେବେ

ହଁ ହଁ ପଇସା ଉପରେ କିଛି ଇଏ ନାହିଁ ଆପଣ ଭଲ ଅସ୍ତ୍ର ହିଁ ଦିଅନ୍ତୁ କାହିଁକି ନା ଆଜିକାଲି ବ୍ରାଇଡ଼ାଲ ବ୍ଲାଉଜ ନା ଖରାପ ହେଇଗଲେ ଆଉ ପିନ୍ଧିବା ଅସମ୍ଭବ ତେଣୁ ସେଇଟା ଆମକୁ ଲଟକନ୍ ଲଟକନ୍ ମୁଁ ନେଇ ଆସିଛି ମୁଁ ମ୍ୟାଚିଂ କରିକି ଆପଣଙ୍କୁ ଖାଲି ଲେହେଙ୍ଗାର ପ୍ରତ୍ୟେକ ପଲି୍କୁ ଖୋଲିକି ତାଙ୍କର ଅଣ୍ଟା ମାପରେ ଆପଣଙ୍କୁ ଫିଟିଂ ଦେବାର ଅଛି ଆଉ ବ୍ଲାଉଜ୍ଟା ଲେହେଙ୍ଗାର ବନେଇବାର ଅଛି ହଁ ନିଶ୍ଚିନ୍ତ ମୁଁ ଏଇ ସନ୍ଧ୍ୟା ବେଳେ ଆସି ପହଞ୍ଚିବି ରହିଲି ତାହେଲେ